ଗତ ବର୍ଷ ରଥଯାତ୍ରା ସମୟରେ ଆମ ଘରେ ରାତି ସାଢ଼େ ଦି ଟା ଅଧେ ତିନିଟା ହୋଇଥିବ ଘରେ ନିଆଁ ଲାଗିଗଲା ତ ଚାଳଘରଟା ନିଆଁଟା ଧୀରେ ଧୀରେ ଧୀରେ ଧୀରେ ସବୁଆଡ଼େ ବ୍ୟାପିଗଲା ତ ମୁଁ କଣ କଲି ପ୍ରଥମେ ତ ମୁଁ ଆମ ଘରେ ପୋଷିଥିବା ମାନେ ପାଳିତ ପଶୁ ଯିଏକି ଛେଳି ଗାଈ ସେମାନଙ୍କୁ ଏବଂ ମେଣ୍ଢା ଛେଳି ଗାଈ ମେଣ୍ଢାକୁ ସୁରକ୍ଷିତ ଜାଗାକୁ ନେଇଗଲି ସୁରକ୍ଷିତ ଜାଗାକୁ ନେଇଗଲା ପରେ ଗାଁ ଲୋକମାନଙ୍କୁ ଡାକିକି ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କଲୁ ପାଣି ମାଧ୍ୟମରେ କିନ୍ତୁ ତଥାପି ନିଆଁ ଲିଭିବାର ପ୍ରଶ୍ନ ହିଁ ଉଠୁନଥିଲା ତା'ବାଦେ ଆମେ ଦମକଳ କେନ୍ଦ୍ରକୁ ଫୋନ କଲୁ ଫୋନ ଫୋନ କରିବା ଦ୍ୱାରା ସେମାନଙ୍କର ଆସିବାରେ ଧୀରେ ଧୀରେ ବିଳମ୍ବ ହେଉଥିଲା ବିଳମ୍ବ ହବା ଦ୍ୱାରା କଣ ହେଲା ନିଆଁର ଉଗ୍ରରୂପଟା ଆହୁରି ବଢ଼ିବାରେ ଲାଗିଲା ତ ଆମେ ନିଜେ ପୁଣି ଗୋଟିଏ ବାଇକ୍ରେ ଖଜୁରୀପଡ଼ା ଦମକଳ କେନ୍ଦ୍ର ଗଲୁ ସେ'ଠିକୁ ଯାଇକି ସେମାନଙ୍କୁ ରିକ୍ୱେଷ୍ଟ କରିକି ଧରିକି ଆସିଲୁ ଧରିକି ଆସିଲା ପରେ ପ୍ରାୟ ପଞ୍ଚଚାଳିଶ ମିନଟ ପରେ ଆମ ନିଆଁ ଲିଭାଇବାରେ ସେମାନେ ସାମର୍ଥ୍ୟ ହେଲେ